ମିଶନ ଶକ୍ତି କ୍ଷେତ୍ରରେ ନାରୀମାନେ ନାରୀମାନେ ମିଶନ ଶକ୍ତିରେ କିଛି କାର୍ଯ୍ୟ ବହୁତ ଉନ୍ନତ କଲେଣି କେନ୍ଦ୍ରାପଡ଼ାରେ ତ କେନ୍ଦ୍ରାପଡ଼ା ଆଉ ସହରାଞ୍ଚଳ ଆଉ ଗ୍ରାମାଞ୍ଚଳରେ ତ ଆଉ ଅଧିକ ମିଶନ ଶକ୍ତି ନାରୀମାନେ କାର୍ଯ୍ୟ କରୁଛନ୍ତି ସେଥିରେ କିଛି ଋଣ ଆଣି ଆଉ କିଛି କିଛି ବି କାର୍ଯ୍ୟ କରି ସେଥିରେ ଅଧିକ ଲାଭବାନ ବି ହେଇପାରୁଛନ୍ତି